ହ୍ୟାଲୋ ହଁ ଭାଇ ମା' ଭାରତୀ ଏଜେନ୍ସିରୁ କହୁଛନ୍ତି କି ମୁଁ ସାଗର ସାହୁ କହୁଥିଲି ମୁଁ ଆପଣଙ୍କର ଗାଡ଼ିଟା ବୁକ୍ କରିଥିଲି ମୋ ପରିବାରମାନଙ୍କ ସହିତ ଭୁବନେଶ୍ୱର ଯିବା ପାଇଁ ହେଲେ ସେହି ଗାଡ଼ିର ଅବସ୍ଥା କିଛି ନାହିଁ ଗାଡ଼ି ଭିତରଟା ପୁରା ଅସନା ଆଉ ସିଟ୍ ଗୁଡ଼ିକ ମଧ୍ୟ ଫାଟିଯାଇଛି ଆପଣଙ୍କର ଗାଡ଼ି ଡ୍ରାଇଭର୍କୁ ଯେତେଥର ମାସ୍କ ପିନ୍ଧିବାକୁ କହିଲେ ମଧ୍ୟ ସେ ଆମ କଥା ଶୁଣୁନି ତୁମେ ତ ଭାଇ ଆମ କଥା ଜାଣିଛ ଏବେ କୋରୋନା ଟାଇମ୍ ଚାଲିଛି ଆଉ କୋରୋନା ସବୁଆଡ଼େ ବୁଲୁଛି ଆପଣଙ୍କ ଡ୍ରାଇଭର୍କୁ ଯଦି କୋରୋନା ହେଇଯିବ ତେବେ ଆମ ପରିବାର ମଧ୍ୟ ସେଇ ଗାଡ଼ିରେ ଯାତ୍ରା କରୁଥିଲେ ଆମ ପରିବାରର ସମସ୍ତଙ୍କୁ କୋରୋନା ହେଇଯାଇଥାନ୍ତା ଆମେ କ'ଣ ପଇସା ଦେଇନୁ ମୁଁ ପରା କାଲି ତୁମକୁ ପାଞ୍ଚହଜାର ଟଙ୍କା ଦେଇଥିଲି ଆଉ ଏମିତି ଗାଡ଼ି ଦେଲ ଏମିତି ଗ୍ରାହକ ମାନଙ୍କ ସହ କରିବା ଉଚିତ୍ ହେଲା ହଉ ହେଲା ଭାଇ ମୁଁ ରଖୁଛି